ହଁ ହଁ ଏଇଠି ବସିଛି ଆଉ ଯିବୁ କୁଆଡ଼େ ବୁଲିବା ପାଇଁ ଇଛା ହେଉଛି ଯେ କୁଆଡ଼େ ଯିବା କହ କେଉଁଠିକି ଯିବା ନୂଆ ପଡ଼ିଛି କି ହଁ କ'ଣ ଟିକେଟ୍ କେମିତି କ'ଣ ଲାଗୁଛି ସେଇଟା ଅନ୍ଲାଇନ୍ ବୁକ୍ କର କେତେଜଣ ଯିବା ଆଉ କେହି ଯିବେନି କି ତା' ଟାଇମ୍ କ'ଣ ସନ୍ଧ୍ୟାବେଳକୁ ଯିବା ଆଜି ସନ୍ଧ୍ୟାବେଳକୁ ଯିବାନା କାଲି ଯିବା ହଉ ଯିବା ହଁ ହଁ ଅନଲାଇନ୍ ପେମେଣ୍ଟ୍ ନାଁ କାମ ନାହିଁ ଯେ ତୋର ପେମେଣ୍ଟ୍ କ'ଣ କେମିତି ଲାଗିବ ଅନଲାଇନ୍ ଅନଲାଇନ୍ ବୁକ୍ କଲେ କେତେ ଟଙ୍କା ଲାଗିବ ଅନଲାଇନ୍ ବୁକ୍ ପାଇଁ ଯେ କେତେ ଟଙ୍କା ଲାଗିବ କେତେ କେଉଁ ସିଫ୍ଟ୍ କ'ଣ କେମିତି ଜାଣିବ ହଁ ସେ ହଉ କ'ଣ ହଁ କେତ କେତେଟା ବାହାରିଲା ଏଉଠୁ ବାହାରିଲେ କେତେ ଟାଇମ୍ ଲାଗିବ କ'ଣ ଗାଡ଼ିରେ ପଳେଇବା ଗାଡ଼ିରେ ଯାଇକି ଆସିବା ହେରି ନା କ'ଣ

ବାହାରିବା ଏଇଠୁ କେତେଟା ବେଳକୁ ଯିବାପାଇଁ ହଁ ହଁ ସେଇଟା କ'ଣ କହିଲୁ ହଁ ହଉ ମୁଁ ଜଲ୍ଦି ବାହାରି ପଡ଼ୁଛି ହଁ ହଉ ହଉ ଗଲାବେଳକୁ ରଖିଲି